ହ୍ୟାଲୋ

ହଁ ହଁ ପରିବା ଆମର ସବୁ ଅଛି ଆଳୁ ପୋଟଳ ବାଇଗଣ ଭେଣ୍ଡି ଟମାଟୋ କଲରା କାକୁଡ଼ି କଖାରୁ

ପୋଟଳ କେଜି ପୋଟଳ କେ ପୋଟଳ କେଜି ଅଶୀ ବାଇଗଣ କେଜି ଷାଠିଏ ଆଳୁ କେଜି ଶହେ ଟଙ୍କାରେ ତିନି କେଜି ଆଳୁ ଭେଣ୍ଡି ଷାଠିଏ ଟମାଟୋ ଷାଠିଏ କେତେ ଆପଣ କେତେ ନେବେ ଆପଣ କେତେ ନେବେ ତମେ ନେଲେ ତମକୁ ହଁ ତମେ ନେଲେ ମୋଟ୍ରେ ନେଲେ ତମ ପାଇଁ କିଛି ପଇସା କଟା ହେବ ଆଉ ହଁ ଆପଣ ଥରେ ଆସିକି ବୁଲିକି ଯାଆନ୍ତୁ ବୁଲିକି ଦେଖିକିରି ଯାଆନ୍ତୁ ପରିବା ମନକୁ ପାଉଛିି

ରେଟ୍ କମ୍ କର ହଁ ରେଟ୍ କମ୍ କରାଯିବ ହଁ ନା ଆପଣ ଥରେ ଆସିକି ବୁଲିକି ଯାଆନ୍ତୁ ହଉ ହଉ ତା'ହେଲେ ରହୁଛି